ହଁ ମ୍ୟାଡ଼ାମ କୁହନ୍ତୁ ଆଜ୍ଞା ମ୍ୟାଡ଼ାମ ଆପଣ ଦେଖନ୍ତୁ ଆମର ଏଇ ସକାଳୁ ପୁରା ତାଜା ତାଜା ପରି ପନିପରିବା ସବୁ ଆସିଛି ବୋଇତାଳୁ କାକୁଡ଼ି ଟମାଟର ବାଇଗଣ ବନ୍ଧାକୋବି ଫୁଲକୋବି ଆପଣ ଯେଉଁ ପରିବା କହିବେ ମୁଁ ସେଇ ପରିବା ଦେଇଦେବି କିଲୋ ଆଜ୍ଞା ମ୍ୟାଡ଼ାମ ଆଜ୍ଞା ମ୍ୟାଡ଼ାମ ଶୁଣନ୍ତୁ ଆମର ଯେଉଁ ମାଟି ଆଳୁ ଅଛି ନାଁ ତାର କିଲୋ ହେଉଛି ଆମର ଚାଳିଶ ଟଙ୍କା ଆପଣ କେତେ କେଜି ନବାକୁ ଚାହୁଁଛନ୍ତି ମାଟି ଆଳୁ ଆଉ ବୋଇତାଳୁ ଦର ହେଉଛି ଆମର କେଜି କୁ କୋଡ଼ିଏ ଟଙ୍କା ହଁ ସେମିତି ଅଧିକ ନେଲେ କମ ହିଁ ଦେବୁ ନା କଷ୍ଟମରଙ୍କ ଖୁସି ଅନୁସାରେ ଆପଣଙ୍କ ଖୁସି ଅନୁସାରେ ହିଁ ଆମେ ଦେବୁ ଆପଣ ଯେଉଁ ରେଟ କହିବେ ମ୍ୟାଡ଼ାମ ବିଲାତି କିଲୋ ତ ସଜ ବିଲାତି ସବୁ ଅଛି ତା କିଲୋ ହେଉଛି ଚାଳିଶ ଟଙ୍କା କିନ୍ତୁ କାଲି ତ ଯୋଉ ଟମାଟର ସବୁ ରହି ଯାଇଥିଲା ତାର ଟିକେ ସଢ଼ି ଯାଇଛି ସେଥି ପାଇଁ ତାର ରେଟ ଆମେ ଦଶ ଟଙ୍କା ରେ ବିକ୍ରି କରୁଛୁ ଆପଣଙ୍କ ଖୁସି ଆପଣ ଯଦି ସଜ ଟମାଟର ନେବେ ତାହେଲେ ଠିକ ଅଛି ମୁଁ ସେଥିରେ ପ୍ୟାକିଂ କରିଦେବି ମ୍ୟାଡ଼ାମ ସଜନା ଛୁଇଁ ବିଡ଼ା ହିସାବରେ ଆମର ଦିଆ ହେଉଛି ଗୋଟା ବିଡ଼ା ହେଉଛି ପଚାଶ ଟଙ୍କା ସେ ଝୁଡଙ୍ଗ ଅଛି ସେଟା ହେଉଛି ଚାଳିଶ ଟଙ୍କା ଆଜ୍ଞା ନାଁ ନାଁ ମାନେ ସବୁ ସଜ ହିଁ ଅଛି ଝୁଡଙ୍ଗ ଗୁଡ଼ାକ କଲରା କେଜି ମ୍ୟାଡ଼ାମ ଷାଠିଏ ଟଙ୍କା ହଁ ମ୍ୟାଡ଼ାମ ପୁରା ସଜ କଲରା ହିଁ ଅଛି ନାଇଁ ମ୍ୟାଡ଼ାମ ଆପଣ ନେଲେ ଆମେ କମେଇକି ଟିକେ ଦର କମେଇକି ଦବୁ ହଁ ମାଡ଼ମ ଆଳୁ କେଜି କୋଡ଼ିଏ ଟଙ୍କା ଅଛି ନାଇଁ ମ୍ୟାଡ଼ାମ ବଡ଼ ଆଳୁ ଅଛି ଦେଖନ୍ତୁ ନାଇଁ ମ୍ୟାଡ଼ାମ ଆମର ସବୁ ତ ମିଡ଼ିଲ ସାଇଜ ଆଳୁ ଅଛି ଆପଣ ଯାହାକୁ ନେଇ ପାରିବେ କିଲୋ କୋଡ଼ିଏ ଟଙ୍କା ବାଇଗଣ କେଜି ମ୍ୟାଡ଼ାମ ଷାଠିଏ ଟଙ୍କା ଅଛି ନାଇଁ ସଜ ଆଜ୍ଞା ଜହ୍ନି ମ୍ୟାଡ଼ାମ କୋଡ଼ିଏ ଟଙ୍କା କୋଡ଼ିଏ ଟଙ୍କାର ଅଛି ଆଜ୍ଞା ମ୍ୟାମ ମ୍ୟାଡ଼ାମ ଆପଣ ଆସନ୍ତୁ ବହୁତ୍ ଶସ୍ତାରେ ଏଇଠୁ ଭଲ ପନିପରିବା ନେଇ ପାରିବେ ଆଜ୍ଞା ରଖୁଛି